ମୁଁ ୟୁଟ୍ୟୁବ୍ ଦେଖିବା ପାଇଁ ପସନ୍ଦ କରୁ ବା ଭଲପାଉ କାହିଁକି ୟୁଟ୍ୟୁବ୍ରେ ବିଭିନ୍ନ କାରୁକାର୍ଯ୍ୟର ଦୃଶ୍ୟ ଦେଖିବାକୁ ମିଳେ ଏବଂ ଦେଶ ବିଦେଶର ବହୁତ କାର୍ଯ୍ୟକଳାପ ଦେଖିବାକୁ ମିଳେ ଆମକୁ ଧର ବୟସ ହେଲାଣି ଆମକୁ ସେଇଟା ଦେଖିଲେ ପସନ୍ଦ ଲାଗେ ବା ଭଲ ଭଲ ମନେକରୁ ସେଥିରୁ ବହୁତ ଜିନିଷ ଶିକ୍ଷଣୀୟ ଜିନିଷ ଅଛି ଆମକୁ ଯେଉଁଟା ଭଲ ଅତି ଲାଗେ ଆମେ ତାକୁ ମନ ଦେଇ ଦେଖୁ ବୁଝୁ ୟୁଟ୍ୟୁବ୍ଟା ଆମ ପାଇଁ ବହୁତ ଉପକାରୀ ଜିନିଷ ତା' ମାଧ୍ୟମରେ ବହୁତ ଜିନିଷ ସଂଗ୍ରହ ଆନନ୍ଦ ଉପଭୋଗ କରିବାକୁ ଭଲ ଲାଗେ ୟୁଟ୍ୟୁବ୍ ଆମର ହେଉଛି ଭଲ ଆମ ପାଇଁ ଅଲଗା ଜିନିଷ ଆମେ ଏତେ ବ୍ୟବହାର କରୁନା ୟୁଟ୍ୟୁବ୍ଟା ଆମକୁ ଖୁବ୍ ପସନ୍ଦ ଲାଗେ